ବଗିଚା ଆରମ୍ଭ କରିବା ପୂର୍ବରୁ ମୋତେ ବହୁତ ଖୁସି ଲାଗିଲା କାରଣ ଯେତେବେଳେ ଗଛଟିଏ ଲଗାଇଲେ ଗଛଟିଏ ଲଗାଇବ ଯାହା ମଣିଷଟିଏ କରିବ ସେୟା ଗଛଟେ ଲଗାଇକି ତାକୁ ପାଣି ପୂଣା ଦେଲି ପାଣି ଦେଇ ଦେଇକି ଗଛ ଯେତେବେଳେ ଆମ୍ବ ଲଗାଇଥିଲି ପଣସ ଲଗାଇଲି ତା ପରେ ଭେଣ୍ଡି ଲଗାଇଛି ଟମାଟୋ ଲଗାଇଛି କଲରା ଲଗାଇଛି ଯେତେବେଳେ ସବୁ ଚାଷ କରିଦେଇକି ବାରିରେ ଫସଲ ଗୁଡ଼ା ଲଗାଇଦେଲି ଫସଲ ଗଛ ଲଗାଇଲେ ଗୋଟିଏ ନେଳି ସବୁଜ କଲର୍ର ଦେଖା ଗଲା ସେ ବାଡ଼ି ଭିତରକୁ ଗଲା ମାତ୍ରେ ବାଡ଼ି ତା ସବୁ ଆଡ଼େ ସବୁଜ ତାପରେ ଯେତେବେଳେ ଫୁଲ ଫୁଟିଲା ଫୁଲ ଦେଖିଲେ ବହୁତ ଖୁସି ଲାଗିଲା ଆରେ ଫୁଲ ହୋଇ ସାରିଲା ପରେ ଫଳ ହେଲା ଫଳ ହେଲା ଠୁ ଫଳ ଯେତେବେଳେ ତୋଳିକି ଆଣିଲି ହେରି ଘରେ ଆମର ଖିଆ ପିଆ କଲୁ ତାପରେ କିଛି ବି ବାହାରେ ନେଇକି ବିକ୍ରି କଲି ସେ ବିକ୍ରି କଲା ପରେ ଯେଉଁ ପଇସାଟା ଆସିଲା ଆମ ଘର ଖର୍ଚ୍ଚ ହେଲା ଛୁଆ ପିଲାଙ୍କ ପଢ଼ାପଢି ପାଇଁ ହୋଇ ପାରିଲା ତାପରେ କିଛି ଲଗାଇଛି ଫୁଲ ଗଛ ଫୁଲ ଗଛ ଲଗାଇଛି ଫୁଲ ଗଛ ଲଗାଇଲା ଫୁଲ ଫୁଟିକି ବହୁତ ବାଡ଼ିଟା ସୁନ୍ଦର ଦେଖାଯାଉଛି ରେ ଠାକୁରଙ୍କ ପାଖରେ ବି ଫୁଲ ଆଣିକି ଲଗାଇକି ସବୁଦିନ ଲଗାଇକି ପୂଜା କରୁଛି ଏମିତି ଆମର ହେଉଛି ବାଡ଼ି ମୋତେ ଏତେ ଖୁସି ଲାଗୁଛି ଯେ କହିବାର ନାହିଁ ତ ଯେତେବେଳେ ଫସଲ ଗଛ ବର୍ଷ ସବୁ ଲଗାଇଲି ଆମର ହେଉଛି ବାଡ଼ିଟା ବହୁତ ସୁନ୍ଦର ଦେଖାଯାଉଛି